ହ୍ୟାଲୋ ଭାଇନା କ'ଣ ବେପାର ପଟା କେମତି କ'ଣ ଚାଲିଛି ଆଉ କ'ଣ ବେପାର ଏମିତି ମାନ୍ଦାଳିଆ ଚାଲିଛି ଆଗ ଭଳିଆ ବେପାର ତ ତୁମର ଆଉ ଚାଲୁନି କ'ଣ ବେପାର ଟିକେ ବୁଣାବୁଣି ତୁମେ ଭୁଲଭାଲ କରୁଛ ବୁଣାବୁଣି ତୁମେ ଭୁଲଭାଲ କରୁଛ ଆଉ

ଦେଶ ବିଦେଶରେ ବିକ ତା'ହେଲେ ଦେଶ ବିଦେଶରେ ବିକ ଯାହା ହେଲେ ଅଳ୍ପ ତ କିଛି ଲୋକ ଥିବେ ତ ନେଉଥିବେ ନା ଆପଣଙ୍କଠୁ ଆଉ ଯଦି ଟୋଟାଲ ନେଉ ନାହାନ୍ତି ଆପଣ ତା'ହେଲେ ଭୁଲଭାଲ କରୁଛନ୍ତି ବୁଣାବୁଣିରେ ଭୁଲଭାଲ କରୁଛନ୍ତି ସେହି ତ ତୁମେ ତ ଟୋଟାଲ ଆଉ ତା'ହେଲେ ଲୋନ୍ ଫୋନ୍ କରନ୍ତୁ ତା'ହେଲେ ଭଲ ଅଞ୍ଚଳକୁ ଯାଅନ୍ତୁ ଯେଉଁଠି ବେପାର ଭଲ ହେଇପାରିବ ସେଇଠି କି ଯାଆନ୍ତୁ ପଛେ ଭଲ ଆଉ କ'ଣ କରିବା ଏ ତା'ହେଲେ ବାଧ୍ୟ୍ୟ କର ଲୋକଙ୍କୁ ତ ଏବେ ଲୋକ ଆଉ ଚାହୁଁନାହାନ୍ତି ନା ସେଭଳି ଲୋକଙ୍କୁ ବାଧ୍ୟ କରିବାକୁ ପଡ଼ିବ ଏବେ ନା ଯେଉଁଟା ଭଲ ଜିନିଷ ଲୋକଙ୍କୁ ଖରାପ ଲାଗୁଛିନା କ'ଣ ଲୋକଙ୍କୁ ତା'ହେଲେ ବାଧ୍ୟ କରିବାକୁ ପଡ଼ିବ ମୋର ଥୁଆ ହେଇଛି ଘରେ ତୁମେ ଦେଇଥିଲ ସେଦିନ ଆର ଥରକ ଘରେ ଥୁଆ ହେଇଛି ଆଉ କ'ଣ ନେଇକି ଆଉ କେତେ କ'ଣ କରିବି ଯେତିକି ଦେଇଥିଲ ତ ସବୁ ଥୁଆ ହେଇଛି ପ୍ରାଏ ଏତେ ନେଇକି କ' କରିବି ଯେତିକି ହଁ ଚଳନୀୟ ସେତିକି ନେବ ଆଉ ତା'ମାନେ କ'ଣ କେତେ ନେବ କି ପାଞ୍ଚ ଛଅ ସାତ ହଳ ନେଇଛି ହଉ ତାଙ୍କୁ କଣ୍ଟାକ୍ଟ କରିବା ଆଉ ଥରେ ନେବାକୁ ମୁଁ କଣ୍ଟାକ୍ଟ କରିବି ଭଲ କହିବି କହିବି ଏ କଥା ଆରେ ସେ ନେବେ ଆଉ କ'ଣ କରିବା ତୁମର ତ ବେପାର ତ ଅଚଳ ହେଇଗଲାଣି ଆଉ କ'ଣ କରିବା ତୁମର ହଉ ବେପାର ଏଥର ଭଲକି ଚଳାଅ ଭାଇନା କ'ଣ ତୁମେ ହଉ ହଉ ରହୁଛି ଭାଇନା ଗରମ ଲାଗିଲାଣି ରହୁଛି